ଆଜିିକାଲି ଟେକ୍ନୋଲୋଜି ବିନା ମଣିଷ ବହଞ୍ଚିବାଟା ମୁସ୍କିଲ୍ ଆଉ କ୍ଷୁଦ୍ର ବ୍ୟବସାୟରେ ବହୁତ ଟେକ୍ନୋଲୋଜି ସାହାଯ୍ୟ କରୁଛି ଯେମିତି ଅଟାକଳ ବ୍ୟବସାୟରେ ସେ ବହୁତ ସହଯୋଗ କରୁଛି